ମୟୂରଭଞ୍ଜ ଜିଲ୍ଲାରେ ନ ହେଇନି ମୟୂରଭଞ୍ଜ ଜିଲ୍ଲାରେ କିଛି ଉଲ୍ଲେଖନୀୟ ଲ୍ୟାଣ୍ଡମାର୍କ କିମ୍ବା ପର୍ଯ୍ୟଟନ ଆକର୍ଷଣ କ'ଣ ଏହି ସ୍ଥାନ ଗୁଡ଼ିକ ପରିଦର୍ଶକ ମାନଙ୍କ ପାଇଁ କ'ଣ ଗୁରୁତ୍ୱପୂର୍ଣ୍ଣ କିମ୍ବା ଆକର୍ଷଣୀୟ ରହି କରିଥାଏ ଲ୍ୟାଣ୍ଡମାର୍କ ପର୍ଯ୍ୟଟନ ଆକର୍ଷଣ ଇତିହାସ ସଂସ୍କୃତି ମହତ୍ତ୍ୱ ଦେବକୁଣ୍ଡ ଜଳ ଫଲ୍ ଶ୍ରୀଜଗନ୍ନାଥ ମନ୍ଦିର ବରେହି ପାଣି ଜଳପ୍ରପାତ ଦେବକୁଣ୍ଡ ଆମ ମୟୂରଭଞ୍ଜ ଜିଲ୍ଲାର ପ୍ରସିଦ୍ଧ ତୀର୍ଥସ୍ଥଳୀ ଦେବତାମାନେ ସେଇଠି ସମସ୍ତେ କୁହନ୍ତି ପୂର୍ବପୁରୁଷରୁ କୁହନ୍ତି ଯେ ସେ ଦେବକୁଣ୍ଡ ସେ କୁଣ୍ଡପାଖକୁ କେହି ମଣିଷ ଯାଇପାର ପାରନ୍ତିନି ସେଇଠି ବାଘ ଭାଲୁ କେହି ବି ଯାଇପାରନ୍ତିନି ସେଇଠି କଦଳୀ ଉପରେ ବହୁତ ଉପରେ ସେ ଇଏ ଅଛି ଠାକୁର ଅଛି ଏବେ ମନ୍ଦିର ମଧ୍ୟ ହେଇଛି ଶ୍ରୀଜଗନ୍ନାଥ ମନ୍ଦିର ଓଡ଼ିଶାରେ ବାରିପଦାରେ ଆମ ଦ୍ୱିତୀୟ ବହୁତ ଭକ୍ତ ରଥଯାତ୍ରାରେ ଏଇଠି ତିନି ରଥ ଟଣା ହୁଏ ଜଗନ୍ନାଥ ବଳଭଦ୍ର ଏବଂ ସୁଭଦ୍ରା ତିନି ରଥ ଟାଣନ୍ତି ଏବଂ ଗୋଟେ ମହତ୍ତ୍ଵ ହେଉଛି ସୁଭଦ୍ରା ରଥକୁ ପୁଅ ଛୁଆମାନେ ଟାଣନ୍ତି ନାହିଁ ସେଇଟା ଝିଅ ଛୁଆମାନେ ହିଁ ଟାଣନ୍ତି ତେଣୁ ବହୁତ ରାଜ୍ୟ ବାହାରୁ ବିଦେଶରୁ ମଧ୍ୟ ଲୋକ ଆସନ୍ତି ବରେହି ପାଣି ହେଉଛି ବୁଢ଼ାବଳଙ୍ଗର ଜନ୍ମସ୍ଥଳୀ ସେଇଠୁ ଏତେ ଉପରୁ ବାହାରୁଛି ଯେ ପାଣି ଯାହାକୁ ଦେଖିଲେ ଆପଣ ପୁରା ଏମିତି ଦେଖାଯାଏ ତେଣୁ ଲୋକ ରାଜ୍ୟ ଏବଂ ବାହାରୁ ଏବଂ ବିଦେଶରୁ ମଧ୍ୟ ଦେଖିବା ପାଇଁ ଆସନ୍ତି ସେଇଠି ବହୁତ ବଢ଼ିଆ ଇଏ ହେଇଛି ତା ବାଦ୍ ଆମର ମୟୂରଭଞ୍ଜରେ ଗୋଟେ କିଚେକ୍ ମା କିଚେକଶ୍ୱରୀ ମନ୍ଦିର ଅଛି କରଞ୍ଜିଆରେ ତାକୁ ମଧ୍ୟ ବହୁତ ଲୋକ ଦେଖିବା ପାଇଁ ଆସନ୍ତି